ମାଛ ଧରିବାକୁ ତ ବହୁତ ଯନ୍ତ୍ର ଅଛି ପୋଳୁଅ ଅଛି ଜାଲଖାଇ ଅଛି ମୁଠି ଜାଲ ଅଛି ତା'ପରେ ଡଙ୍ଗା ବି ଆମର ଅଛି ଡଙ୍ଗା ବି ଆମେ ନଈକି ନେଇ ଯାଉ ଆମେ ଗଲାବେଳକୁ ସାଡ଼ୁ ଅନ୍ୟ ଗାଁର ସବୁ ଆମ ଲୋକ ଆସିବେଣୀ ସବୁ ଏକାଠି ହିଁ ଯାଇ ଏକାଠି ସେଇଠୁ ମାଛ ଧରା ଆରମ୍ଭ କରୁ ଆଉ ସେ ବି ଆମକୁ ସାହାଯ୍ୟ କରନ୍ତି ଆମେ ବି ତାଙ୍କୁ ସାହାଯ୍ୟ କରୁ ଯଦି ମାଛ ତାଙ୍କର ଅଧିକା ପଡ଼ିଗଲେ ଆମେ ଏଟେ ତାଙ୍କୁ ସାହାଯ୍ୟ କରୁ ଯଦି ଆମର ପଡ଼ିଗଲେ ସେ ବି ଆମକୁ ସାହାଯ୍ୟ କରନ୍ତି ହଁ ଆମ ଆଖପାଖ ଗାଁ ଲୋକ ସବୁ ଆସନ୍ତି ନଈକି ଆଉ ଯାହାର ଯେଉଁ ମାଛ ଧରାା ଜିନିଷ ଅଛି କାହାର ଚାଲ ଅଛି କାହାର ଡଙ୍ଗା ଅଛି କାହାର ପୋଳୁଅ ଅଛି ସମସ୍ତେ ନଈକି ଆସନ୍ତି ହଁ ଭଲ ମାଛ ଧରନ୍ତି ଆମେ ବି ଧରୁ ଭଲ ମାଛ ଆମେ ପରସ୍ପରକୁ ସାହାଯ୍ୟ କରୁ ହଁ ସିଏ ଆମକୁ ସାହାଯ୍ୟ କରନ୍ତି ଆମେ ବି ତାକୁ ସାହାଯ୍ୟ କରୁ ହଁ ପ୍ରାୟ କୋଡ଼ିଏ ତିରିଶି କିଲୋ ନାଏ ମାଛ ପଡ଼ନ୍ତି ହଁ ସମୟ ଅନୁସାରେ ଯଦି ଚାରି ଛଅ ଘଣ୍ଟା ରହିଲୁ ତା'ହେଲେ କୋଡ଼ିଏ ତିରିଶି କିଲୋ ମାଛ ନିଶ୍ଚିନ୍ତ ଯଦି ଗ୍ୟାରେଣ୍ଟି ହଁ କାହାର ଅଧିକା ପଡ଼ିପାରନ୍ତି କାହାର ବି କମ୍ ପଡ଼ିପାରନ୍ତି କିନ୍ତୁ ସେଇ ମାଛକୁ ଆମେ ସବୁ ମାନେ ଏକାଠି ହେଇକିରି ମନ ମିଳେଇକିରି ସବୁ ମାଛ ଏକାଠି କରିଦବୁ ବାଣ୍ଟି କୁଟି ନବୁ ବାଣ୍ଟି କୁଟି ନେଇବୁ ଆମେ ଯିଏଯାହା ଘରୁକୁ ଯିବୁ ଆଉ ଆଉ ସାଢ଼େ ତ ମାସ ଧରୁଧରୁ ଟାଇମ୍ ଗଲା ଗୀତ ବୋଇଲାକୁ ଟାଇମ୍ କାଇଁ ହାଡ଼େ ମାଛେରେ ରହିଲା ମନ କେମିତି ମାଛ ଦୁଇଟା ହେଲା ଆମେ ଘରକୁ ନବୁ ଆଉ ଗୀତ ବୋଇଲାକୁ ଟାଇମ୍ କାଇଁ